ଆମେ ଓଡ଼ିଆ ଆମ ବାର ମାସରେ ତେର ପର୍ବ ଆଉ ଆମେ ସେ ପର୍ବପର୍ବାଣିକୁ ବହୁତ ଭଲ ଭାବରେ ଧୁମଧାମରେ ପାଳନ କରିଥାଉ ଆଉ ଏଇ ପର୍ବପର୍ବାଣିରୁ ରଥଯାତ୍ରା ହେଉଛି ଅନ୍ୟତମ ଆଉ ଆମ ଓଡ଼ିଶାରେ ରଥଯାତ୍ରା ବହୁତ ଭଲସେ ପାଳନ କରାଯାଏ ଆଉ ଆମର ପୁରୀରେ ଆମ ଶ୍ରୀ ଜଗନ୍ନାଥଙ୍କ ରଥ ହୁଏ ଆଉ ରଥ ଟାଣିବା ପାଇଁକା ତାଙ୍କ ରଥ ତାଙ୍କୁ ଟିକେ ଜଗନ୍ନାଥଙ୍କୁ ଟିକେ ଦେଖିବା ପାଇଁକା ତାଙ୍କ ଭକ୍ତମାନେ ବହୁତ ଦୂରରୁ ଆଠ ଦିନ ପୂର୍ବରୁ ସାତ ଦିନ ପୂର୍ବରୁ ବହୁତ ଦୂରରୁ ଚାଲି ଚାଲି ପୁରୀ ଶ୍ରୀକ୍ଷେତ୍ରକୁ ଜଗନ୍ନାଥଙ୍କୁ ରଥକୁ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି ଆଉ ଜଗନ୍ନାଥଙ୍କୁ ଟିକେ ଦେଖିବେ ବୋଲି ବହୁତ ଦୂରରୁ ଭକ୍ତମାନେ ଧାଇଁ ଆସିଥାନ୍ତି ଆଉ ମୁଁ ମଧ୍ୟ ଯାଇଥାଏ ଆଉ ତାପରେ ଆଠ ଦିନ ପରେ ନଅ ଦିନ ପରେ ବାହୁଡ଼ା ଯାତ୍ରା ହୋଇଥାଏ ଆଉ ତାକୁ ଦେଖିସାରି ରଥ ଟାଣି ଶ୍ରୀ ଜଗନ୍ନାଥଙ୍କ ପ୍ରସାଦ ପାଇ ଭକ୍ତମାନେ ଘରକୁ ଫେରିଥାନ୍ତି ଆଉ ଏମିତି ଆମ ଓଡ଼ିଶାରେ ପ୍ରତିବର୍ଷ ହୁଏ ଆଉ ହେ ରହିଲା ମାଣବସା ଗୁରୁବାର ମାଣବସା ଗୁରୁବାର ମାର୍ଗଶୀର ମାସରେ ପଡ଼ିଥାଏ ଆଉ ମାଣବସା ଗୁରୁବାରରେ ମା ଲକ୍ଷ୍ମୀଙ୍କୁ ପୂଜା କରାଯାଏ ଆମ ଘରେ ଚିତା ପଡ଼ିଥାଏ ପିଠା ବିଭିନ୍ନ ପ୍ରକାର ପିଠାପଣା ହୋଇଥାଏ ଓ ମାଆ ଲକ୍ଷ୍ମୀଙ୍କୁ ପୂଜା କରାଯାଏ ଆମ ଘରେ ପୂଜା କରାଯାଏ ମୋ ମା ତାକୁ ପୂଜା କରାଯାଏ ମୁଁ ଦେଖିଛି ମାଣବସା ବହି ବି ପଢ଼ାଯାଏ ଆଉ ବହୁତ ଭଲସେ ମା ଗୁରୁ ମାଣବସା ଗୁରୁବାର ପାଳନ କରାଯାଏ ଆଉ ଆମେ ତ ଓଡ଼ିଆ ଆମ ଆମ ବାର ମାସରେ ହେଉଛି ତେର ପର୍ବ ଆକୁ ଆମେ ବହୁତ ଧୁମଧାମରେ ପାଳନ କରିଥାଉ ଆଉ ଆମେ ତ ସବୁ ପର୍ବକୁ ପାଳନ କରିଥାଉ ଆଉ ମୁଁ ମଧ୍ୟ ସବୁ ପର୍ବକୁ ପାଳନ କରିଥାଏ କାହିଁକି ନା ମୁଁ ଯେହେତୁ ଓଡ଼ିଆ ମ ତ ମୁଁ ମୋ ଜନ୍ମ ହେଉଛି ଓଡ଼ିଶାରେ ଓଡ଼ିଆ ମାଟିକୁ ମୋ ଜନ୍ମ ତ ମୁଁ ସବୁ ପର୍ବକୁ ପାଳନ କରିଥାଏ ଆଉ ମୁଁ ରଥଯାତ୍ରା ଦେଖିବା ପାଇଁ ଶ୍ରୀକ୍ଷେତ୍ର ପୁରୀକୁ ଯାଏ ଆଉ ଜଗନ୍ନାଥଙ୍କ ରଥକୁ ଟାଣି ଜଗନ୍ନାଥଙ୍କୁ ଦେଖି ତାଙ୍କ ମହାପ୍ରସାଦ ପାଇ ଘରକୁ ଫେରିଥାଏ ଆଉ ରହିଲା ମାଣବସା ଗୁରୁବାର କଥା ମାଣବସା ଗୁରୁବାର ଆମ ଘରେ ହୋଇଥାଏ ଆଉ ଆମ ଘରେ ପିଠାପଣା ହୁଏ ମୁଁ ତାକୁ ଖାଇକି ବହୁତ ଭଲସେ ମୁଁ ମାଣବସା ଗୁରୁବାର କଟାଇଥାଏ